ପର୍ଯ୍ୟଟକ ମାନେ ଆସିକି ଆମ ଅଞ୍ଚଳରେ ହେଉଥିବା ଧର୍ମ ମାନଙ୍କୁ ଦେଖିବାକୁ ସେମାନେ ଆସନ୍ତି ବୁଲନ୍ତି ଆଉ ଦେଖିକି ମଧ୍ୟ ପଚାରିଥାନ୍ତି ଆମେ ଆମ ଧର୍ମ ଉପରେ ବହୁତ କଥା ସେମାନଙ୍କୁ କହିଥାଉ କହିଥାଉ ଯେ ଏହି ଠାକୁରଙ୍କୁ ପୂଜା କଲେ ଏହି ଧର୍ମ ନେଲେ କି ଏହି କାମ କଲେ ଏମିତି ଆମେ ବିଶ୍ୱାସ କରୁଛୁ ଏହି ପୂଜା ପାଠ କରୁଛୁ ଏହି ପୂଜା ପାଠରେ ଆମେ ଏତେ ଶାନ୍ତି ଉପଭୋଗ କରୁଛୁ ମାନେ ଆମର ଯାହା ଅନୂଭୂତି ଅଛି ଆମେ ଯାହା ବି ଅନୁଭବ କରି ଆସିଛୁ ସେ ବିଷୟରେ ସେମାନଙ୍କୁ କହିଥାଉ ସେମାନେ ବି ବହୁତ ଭଲ ବୋଲି ଭାବନ୍ତି ଆଉ କୁହନ୍ତି ମଧ୍ୟ ସେମାନେ କୁହନ୍ତି ଯେ ଆମକୁ ବି ଏହି ସମୟରେ ଡାକିବେ ଆମେ ବି ସେହି ସମୟରେ ସାମିଲ ରହିବୁ କହିବେ ସେମାନଙ୍କ ସହିତ ଆମେ କିଛି ସମୟ ଆଲୋଚନା କରି କଥାବାର୍ତ୍ତା ହୋଇକି ଆମ କଥା ଯେତିକି ସେମାନେ ଶୁଣନ୍ତି ସେମାନେ ବହୁତ ଭଲ ପାଆନ୍ତି ଆମେ ମଧ୍ୟ ତାଙ୍କର କଥାବାର୍ତ୍ତାକୁ ଯେହେତୁ ଆମ ଅଞ୍ଚଳରେ ଧର୍ମ ଉପରେ କି ସାଂସ୍କୃତିକ ଉପରେ ସେମାନେ ମାନେ ବହୁତ ଭଲ ପାଆନ୍ତି ଆଉ ବୁଝିବାକୁ ଚେଷ୍ଟା କରନ୍ତି ବୋଲି ସେମାନଙ୍କୁ ଆମେ ବହୁତ ଭଲ ପାଉ ଆଉ ସେମାନଙ୍କର ପ୍ରତି ମଧ୍ୟ ଆମର ଭଲ ଭାବନା ରହିଥାଏ ସେମାନେ ବି ଆମକୁ ବହୁତ ବିଶ୍ଵାସ କରିକି ଆମ କଥା ଶୁଣିବାକୁ ଚେଷ୍ଟା କରନ୍ତି ଆଉ ସେମାନଙ୍କୁ ବହୁତ ଭାବରେ ଭଲ ବହୁତ ଭଲ ଭାବରେ ଆମେ ସେମାନଙ୍କୁ ଭଲ ପାଉ